ହ୍ୟାଲୋ ଆପଣ ଚାଷୀ ଭଉଣୀ କହୁଛନ୍ତି ତ ମୁଁ ଡିଲର୍ ବାଲା କହୁଛି ମୁଁ ପରିବା ଆପଣ ପରା ସବୁ ପନିପରିବା କ'ଣ ଲଗେଇଛନ୍ତି ବାଡ଼ିରେ ବିରାଟ ବଡ଼ ବାଡ଼ିରେ ଜିନିଷ କରୁଛନ୍ତି ମୋତେ ଟିକିଏ ଭଲ ମୋତେ ଟିକିଏ ଭଲ ପରିବା ଦେବେ କ'ଣ କ'ଣ ସବୁ ଲଗେଇଛନ୍ତି ଚାଷ କରିଛନ୍ତି ଆଉ କେତେ ଆଉ କେତେ କ'ଣ ସବୁ ରେଟ୍ ନେବେ ମୋତେ ଟିକିଏ ତୋଳିକି ବାକି ଫ୍ରେସ୍ ପରିବା ଦେବେ କାରଣ ମୋର ଚାରି ପାଞ୍ଚ ଦିନ ପରିବାଟା ରହିବନା ମୋତେ ସାଙ୍ଗେ ସାଙ୍ଗେ ବିକ୍ରି ହେଇଯିବନି କାରଣ ମୁଁ ତ ଗୋଟିଏ ଡିଲର୍ ନା ମୁଁ ସବୁଆଡ଼େ ପରିବାଟାକୁ ଦେବି ପଠେଇବି ଆଉ ଭଲ ସତେଜ ପରିବା ନ ହେଲେ ବାସିଫାସି ବି ମିଶେଇଦେବେ ତାହାଲେ ମୋର ବେପାର ପୁରା ମାନ୍ଦା ପଡ଼ିଯିବ ମୁଁ ବଦନାମ୍ ହେଇଯିବି ତେଣୁକରି କୁହନ୍ତୁ ସବୁ ପରିବା ରେଟ୍ଟା କୁହନ୍ତୁ ହଁ ହଁ ନାଇଁ ମୁଁ କ'ଣ କି ପଚାଶ କ୍ୱିଣ୍ଟାଲ୍ ଲେଖାଁ ସବୁ କ୍ୱିଣ୍ଟାଲ୍ ଲେଖାଁ ସବୁ ନେଇ ଆସିବି ହାପ୍ କ୍ୱିଣ୍ଟାଲ୍ ଲେଖାଁ ଆଣିବି ତେଣୁକରି ମୋତେ ଟିକିଏ ଆଉ ଟିକିଏ କମ୍ରେ ଦେବେ ହେଲେ ମୋର ଯଦି କିଛି ଲାଭ ନ ହବ ମୁଁ ଆଉ ବେପାର ଆଉ କେମିତି କରିବି ମୋର ତ ଲସ୍ ଅଛି ପଚିପୁଚା ଯିବ ନଷ୍ଟ ହେଇଯିବ ତେଣୁକରି ମୋତେ ଟିକିଏ ଭଲ ପରିବା ଦେବେ ସତେଜ ପରିବା ଦେବେ ଆଉ ଟିକିଏ କମ୍ ପ୍ରାଇସ୍ରେ ଦେବେ

ସଖାଳୁ ଉଠି ସବୁ ପରିବା ଟିକିଏ ତୋଳିକି ଦେବେ ମୁଁ ଦେଖିବି ମୁଁ ଯାଇକି ଛିଡ଼ାହେଲେ ଆପଣ ତୋଳିବେ ତୋଳିଲେ ମୁଁ ଭଲ ପରିବା ଦେଖିକି ଆଣିବି ମୁଁ ଗାଡ଼ି ନେଇକି ମୁଁ ତାହାଲେ ଗାଡ଼ି ନେଇକି ସଖାଳେ ଯାଇକି ପହଞ୍ଚିବି ଆଠଟା ବେଳକୁ ହଁ ସବୁ ଦେଖିବି ହଁ ସବୁ ଦେଖିବି ଆପଣ ତୋଳିକି ଲୋକ ବି ରଖିଥିବେ ନା ସାଙ୍ଗେ ସାଙ୍ଗେ ତୋଳିକି ଦେବେନା ଲୋକ ନ ହେଇଥିଲେ ଆଉ ହଉ ମୁଁ ତାହାଲେ ରହୁଛି ଆଉ